ସୀତା ସୀତା ଦିଦି କଣ କରୁଛ ଆଉ ଯିବା ପା ଯେଉଁ ଡ଼୍ୟାନ୍ସ କରିବା ପାଇଁ ହଁ

ଯେକୌଣସି ହାଲକା ଖାଦ୍ୟ ଖାଇବା କେକ୍ ଫେକ୍ କି ମିଠା କେକ୍ କେକ୍ ଚାଲୁନ ହଁ ଫଳ କି ମିଠା କେକ୍ ଖାଇବା ଆଉ ସୁଦାମ ଭାଇ ଦୋକାନକୁ ଚାଲୁନ ଯିବା ସେଠି ଭଲ କେକ୍ ମିଳୁଛି କେକ୍ରେ ଭଲ କେକ୍ରେ ଭଲ ଚେରି ଫେରି ପଡ଼ିକି ଭଲ ହୋଇଛି ସୁଦାମ ସୁଦାମ ଭାଇ ଦୋକାନ ଭୁବନ ହଁ ହଁ ଚାଲ ଯିବା ସେଠି ହେଁ ନାହିଁ ବହୁତ ତ ଦୋକାନ ଅଛି ସୁଦାମ ଭାଇ ଦୋକାନରେ ଭଲ କେକ୍ ମିଳେ ଆଉ ସେହିଠି ଖାଇଦେବା ଭଲ ଥରେ ଖାଇ ହଁ ଚାଲୁନ ଏହି ସୁଦାମ ଭାଇ ଦୋକାନରେ ବି ମିଠା ଫିଠା ରହୁଛି ହଁ ହଁ ସେଠିକି ଯିବା ଭାରି ମିଠା କେକ୍ ରସଗୋଲା କଣ ଖାଇବ ନାହିଁ ସେହିଠି ଖାଇଦେବା ଆଉ ଖାଇକି ହଁ ହଁ ହୁଁ ହଁ ହଁ ହଁ ପଇସା ମୁଁ ଦେବି ଖାଇବ ଆଉ ହଁ ଆଉ ହଁ ତୁମକୁ କେଉଁ କେକ୍ଟା ଖାଇବା ପାଇଁ ଭଲ ଲାଗେ ଯେଉଁ କେକ୍ ହେଲେ ଚଳିବ ଏହି ଚେରି ପଡ଼ିଥିବ ସବୁ ଆଉ ଚକୋଲେଟ୍ ହଁ ନହେଲେ ହଁ ଚକୋଲେଟ୍ ଖେକ୍ କେକ୍ ନହେଲେ ଖାଇଦେବା ଆଉ ହଁ ଚକୋଲେଟ୍ କେକ୍ ଭାନିଲା କେକ୍ ଖାଇଦେବା ଆଉ

ହେଉ ରହୁଛି